ଦିନେ କା ପାଗ୍ ବହୁତ୍ ଖରାପ୍ ଥିଲା ମୁଇଁ ଯାଇଥିଲି ସମ୍ବଲପୁର୍ ତ ସମ୍ବଲପୁର୍ନୁ ଫିର୍ଲା ବେଲ୍କେ ଅତାବିରା ପାର୍ ହେଇଛେଁ ଆଉ ବହୁତ୍ ପାଏନ୍ ବର୍ଷିଲା ଧୁକାଗର୍ଡ଼ି ଆସିକିରି କେତ୍ନି କେତେ ପାଏନ୍ ବର୍ଷିଲା ବେଲେ ମୁଇଁ ଗୁଟେ ବସ୍ଷ୍ଟାଣ୍ଡ ବସ୍ଷ୍ଟପ୍ନ ଅଟ୍କି ନେଲି ଆର୍ ଆଗ୍କେ ଆସି ନାଇ ପାର୍ଲି ତ ସେ ଧୁକା ପାଏନ୍ ବନ୍ଦ୍ ହେବାର୍ ନାଁ ନାଇ ନେଉଥାଇ ବେଲେ ଇଆଡ଼େ ମତେ ଯେତେବେଲେ ଟାଇମ୍ ହେଲା ଖାଏବାର୍ ଟାଇମ୍ ରାତିର ନଅ ବାଜ୍ଲାନ ବେଲେ ମୁଇଁ କା'ଣା ଖାଏମି କେନ୍ସି ଆଡ଼୍କେ ଯାଇବି ନାଇଁ ହେବାର୍ କାହାକେ ନାଇ ଦେଖ୍ବାର୍ ଖାଲି ଗାଡ଼ି ମଟର୍ ନ ଯାଆ ଆସ୍ କରୁଛନ୍ ଲୋକ୍ କେହି ଦିଶ୍ବାର୍ ନାଇଁ ଇଆଡ଼େ ଘର୍କେ ବି ମୁଇଁ ଆସି ନାଇ ପାରେ ବେଲେ ନାଇ ଖାଇଲେ ବି ଇଆଡ଼େ ନାଇ ଚଲେ ସେଥିର୍ଲାଗି ମୁଇଁ ସୋର୍ କଲି ଗୁଟେ ଆମର୍ ବରଗଡ଼୍ନେ ଯେନ୍ ଅଛେ ଗୁଲ୍ ରେଷ୍ଟୁରାଣ୍ଟ୍କେ ମୁଇଁ ଶୁଣିଥିଲି ଯେ ସେମାନେ ଭଲ୍ ସେବା ଦେସନ୍ ବୋଲିକିରି ତ ସେ ତାକୁ ମୁଇଁ ଫୋନ୍ କଲି ସେମାନେ ବି ଫୋନ୍ ରିସିଭ୍ କଲେ ଆଉ ମୋର ଯେନ୍ ଅର୍ଡ଼ର୍ ସେମାନେ ଗ୍ରହଣ୍ କଲେ ଆଉ ମୁଇଁ ନାଇ ଭାବୁଥାଇ ଯେ ଏତେ ବର୍ଷା ଏତେ ଘଡ଼୍ଘଡ଼ି ଚଡ଼୍ଚଡ଼ି ଭିତ୍ରେ ବି ସେମାନେ ମୋର୍ ପାଖ୍କେ ଖାଦ୍ୟ'ଟା ଆନିପାର୍ବେ ବୋଲିକରି ମୁଇଁ ନାଇଁ ଆଶା କରିଥାଇ ମୁଇଁ ତ ଘରୁ ବାହାରି ନାଇ ପାରୁଥାଇ ଆଉ ସେମାନେ ଫେର୍ କେନ୍ତା ରେଷ୍ଟୁରାଣ୍ଟ୍ରୁ ମୋର୍ନିକେ ଖାଦ୍ୟ ଆଣିପାର୍ବେ ମୁଇଁ ଆଶା ନାଇଁ କରୁଥାଇ ତ ସେଥିର୍ଲାଗି ମୁଇଁ ଅର୍ଡ଼ର୍ଟା ଦେଇ ନେଲି ଆର୍ ତୁନ୍କରି ବସିଥାଏଁ ଅଧା ଘଣ୍ଟା ନାଇଁ ହେଇ ଆଉ ସେ ରେଷ୍ଟୁରାଣ୍ଟ୍ନୁ ଗୁଟେ ଡେଲିଭରି ବଏ'ଟେ ଖାଦ୍ୟ ଧରିକିରି ଆସ୍ଲା ତ ମୋର୍ନିକେ ସିଧା ଆରୁ ମତେ ଖାଦ୍ୟ ଦେଲା ବେଲେ ଦେଖ୍ଲି ଯେ ପୁରା ଖାଦ୍ୟଟା ଇ ଟାଇପ୍ର ରନ୍ଧା ହେଇଛେ ମସ୍ତ୍ ଲାଗୁଛେ ବଢ଼ିଆ ଲାଗୁଛେ ଟେଷ୍ଟ୍ ବି ଲାଗୁଛେ ସବୁଠାରୁ ବଡ଼୍ କଥା ହେଲା ଯେ ହେତ୍କି ଖରାପ୍ ପାଗ୍ ଭିତ୍ରେ ସେମାନେ କଷ୍ଟମର୍କେ ସନ୍ତୁଷ୍ଟ୍ କର୍ବାର୍ ଲାଗି ଡେଲିଭରି ବଏକେ ପଠାବାର୍ଟା ଇ'ଟା ସବୁଠାରୁ ବଡ଼୍ କଥା ଆଏ ଏନ୍ତା ରେଷ୍ଟୁରାଣ୍ଟ୍ମାନେ ଯଦି ସବୁଆଡ଼େ ହେବା ଲୋକ୍ମାନେ ଯେତେ ଖରାପ୍ ପାଗ୍ ହେଲେ ବି ଭୁକେ ନାଇ ମରନ୍